ମୁଁ ଗୋଟେ ଗୃହିଣୀ ଆଉ ବଗିଚା କରିବାକୁ ମୋର ବହୁତ ମନ ଆଉ ଆମର ଘରେ ବହୁ ମାନେ ବଗିଚା ବି କରାହୋଇଛି ସେଥିରେ ମୁଁ କି ଫୁଲ ଗଛ ଆଉ ପନିପରିବା ଏଇସବୁ ମିଶାଇକରି ଲଗାହୋଇଛି ଆଉ ବଗିଚା କଲେ ତ ଆଉ ପରିବା କଲେ ତ ବହୁତ ବଢ଼ିଆ ଲାଗେ ମାନେ ଘରୁ ବାହାରିଲେ ସେ ଜିନିଷ ଦେଖିଲେ ଗୋଟିଏ ମନ ଗୋଟିଏ ଶାନ୍ତି ଲାଗିଯାଏ ଆଉ ସେଇ ଆମେ ଫାଷ୍ଟ୍ ତ ସେଇ ବିଷୟରେ ମୁଁ କିଛି କହୁଛି ଆମର ହେଉଛି ଫାଷ୍ଟ୍ ବଗିଚା କଥା କହୁଛି ସେ ଆମେ କ'ଣ କରୁ ନା କିଛି ଯଦି ଫୁଲ ଗଛ ଲଗାଇବା ଆମେ କ'ଣ କରିବା ନା ପ୍ରଥମେ ଗାତ ଟିକେ ଟିକେ ଖୋଳିକି ଆଉ ସେଥିରେ ଖତ ଦେଇକି ଆମେ ଗଛ ଲଗାଇକି ଆଉ ଯେତେ ଅଳିଆ ଆବର୍ଜନା ଯେତେ ସବୁ ଜରିପରି ଯେତେ ଜିନିଷ ଥିବ ସେ ଜିନିଷକୁ ଆମେ ସାଇଡ଼୍ କରିକି ସେ ଜିନିଷକୁ ଲଗାଇଥାଉ ଆଉ ସେ ଜିନିଷ ଟିକେ ହେଲା ମାନେ ସେଇଟାକୁ ଉପରେ ଟିକେ ଢାଙ୍କି ଦେଲେ ବି ଚଳିବ ଯଦି ନ ଢାଙ୍କି ଦେଉଛନ୍ତି ତାହେଲେ ସେମିତି ରହିଲେ ବି ହେବ ଆଉ ପାଣି ଦେଇକି ତାକୁ ଆମେ ବୋଟ୍ କରିଥାଉ ଆଉ ସେଥିରେ କେତେ ବଢ଼ିଆ ବଢ଼ିଆ ଫୁଲ ଫୁଟେ ସେଇ ଯେମିତି ଅପରାଜିତା ଫୁଲ ସେଇଟା ବି ଲତା ଭଳିଆ ଚାରିଆଡ଼େ ହୋଇକରି ଫୁଲ ଦେଇଥାଏ ଆଉ ଯଦି ଆମେ ପନିପରିବା ବିଷୟରେ କହୁଛେ ତ ସେ ପନିପରିବା ମାନେ ଆମେ ବାଇଗଣ ଗଛ ଲଗାଇ ପାର୍ବା କିମ୍ବା ଲଗାଇଛେ ଆଉ ଜହ୍ନି ଗଛ ଲଗାଇଛେ ଜହ୍ନି ଗଛଟାରେ ବି ଆମେ ମଞ୍ଜି ଗାତ ଖୋଳିକି ମଞ୍ଜି ଦେଇକି ଆଉ ସେ ପାଣି ଢଳା ହୁଏ ଆଉ ସେଇଟା ଚାରିଆଡ଼େ ସେ ଜହ୍ନିମାନେ ଲତା ହୋଇକରି ଚାରିଆଡ଼େ ହୋଇଥାଏ ଆଉ ସେଟାକୁ ଟିକେ ଯତ୍ନ ଭଲସେ ନେଲେ ସେ ଜିନିଷ ଭଲ ହୋଇଥାଏ ଆଉ ଦେଖିବା ପାଇଁ ବି ସୁନ୍ଦର ଲାଗିଥାଏ ଆଉ ସେ ପରିବା ହେଲେ ଆମେ ଘରେ ଖାଇଥାଉ ଆଉ ଅନ୍ୟ ଆଡ଼େ ବି ବିକ୍ରି ପାଇଁ ବି ଲଗାହୋଥାଏ ଆଉ ବଗିଚାରେ ଫୁଲ ଚାରିଆଡ଼େ ତ ଆମର ଠାକୁର ପାଇଁ ବି ଲଗାହୁଏ ଆଉ ଘରର କାମରେ ବି ଆସିଥାଏ